ମୁଁ ଚାରି ପାଞ୍ଚ ଦିନି ପୂର୍ବରୁ ଗୋଟିଏ କୁଲର କିଣିଥିଲି ତାହାର ରଙ୍ଗଟି ମଧ୍ୟ ଧଳା ସେ ଭଲ ପଡ଼ିଲା ନାହିଁ ଚାରିଦିଗକୁ ପାଣି ବୋହୁଛି ପବନ ଭଲ ଦେଉ ନାହିଁ ଘରେ ଦେଖି ତାକୁ ଚିଡ଼ୁଛନ୍ତି ପଇସା ମଧ୍ୟ ଭଲ ନୁହେଁ ଏବଂ ତାକୁ ବ୍ୟବହାର କରିବା ଉପଯୋଗୀ ନୁହେଁ ତେଣୁ ତାକୁ ବ୍ୟବହାର କରି ହେବ ନାହିଁ